ଓକିଲ ପୋଲିସ୍ ପଞ୍ଚାୟତ କିମ୍ବା ତହସିଲ ଅଫିସ୍ର ଲୋକଙ୍କ ଭଳି ଆଇନ୍ ଅଧିକାରୀଙ୍କ ଯୋଗୁଁ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଠି ଓକିଲମାନେ କୌଣସି ଯଦି କାମ କରିବାକୁ ଚାହୁଁଛନ୍ତି ସବୁବେଳେ ମୋତେ ଏତିକି ଟଙ୍କା ଦେଲେ ମୁଁ କରିବି ଏତିକି ନ ଦେଲେ ମୁଁ ସେହି କାମଟା କରିବିନି ଏମିତି କୁହନ୍ତି ଆଉ ପୋଲିସ୍ମାନେ ପ୍ରାୟ ସମୟ ଲାଞ୍ଚ ନେବାର ବି ଦେଖା ଯାଉଛି ଗୋଟିଏ ଯଦି କେସ୍ ଆସିଥିବ ସେହି ଘଟଣାଟାକୁ କେମିତି ସମାଧାନ କରିବେ ସେଇଟା ଚିନ୍ତା କରନ୍ତିନି କିନ୍ତୁ କେମିତି ପଇସା ତାଙ୍କଠାରୁ ନେଇକି ସେ ଘଟଣାଟାକୁ କେମିତି ଲୁଚାଇଦେବେ ସେହି ଭଳିଆ କାମ କରିଥାନ୍ତି ପଞ୍ଚାୟତରେ କିମ୍ବା ତହସିଲ ଅଫିସ୍ରେ ବିଭିନ୍ନ ପ୍ରକାର ଘୋଟାଲା ଚାଲିଛି ମୁଁ ଗୋଟିଏ ଥରେ ଯାଇଥିଲି ଆମର ଗୋଟିଏ ଜାଗା କିଣା ହେବ ବୋଲି ମୁଁ ଯାଇକି ସେଠି ବସିଛି ମୋତେ କହିଲେ ଅପେକ୍ଷା କର ତୁମର ହୋଇଯିବ ତା'ପରେ କେତେ ସମୟ ପରେ ଆସିକି ମୋତେ କହିଲେ ତୁମେ ଯଦି ଦୁଇ ହଜାର ଟଙ୍କା ମୋତେ ଦେବେ ତା'ହେଲେ ମୁଁ ତୁମର ସେହି କେସ୍ଟାକୁ ବୁଝି ଦେବି ସେହିଭଳି ମୁଁ ତାଙ୍କୁ ଦୁଇ ହଜାର ଟଙ୍କା ଦେଲି ତା'ପରେ ସେମାନେ ମୋ' କାମଟାକୁ ସହଜରେ କରିଦେଲେ ମୁଁ ଯଦି ନଦେଇଥାନ୍ତି ତା'ହେଲେ ଅନ୍ୟ ଲୋକମାନଙ୍କ ଭଳି ସେଠି ମୁଁ ବସିଥାନ୍ତି ବସି ବସି ଦିନ ଗଣିଥାନ୍ତି ତା'ପରେ କିଛି କାମ ହୋଇନଥାନ୍ତା ଘରକୁ ଫେରିକି ପଳାଇ ଆସିଥାନ୍ତି ଏହି ଭଳିଆ ଦୁର୍ନୀତି ଆମ ଅଞ୍ଚଳରେ ହେଉଛି ଏହା ଆଇନ୍ ଅଧିକାର ଆମ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି